ସାର୍ ନମସ୍କାର ମୁଁ ନିରଞ୍ଜନ ଭଦ୍ରା କହୁଥିଲି କଲ୍ୟାଣୀସିଂପୁରରୁ

ସାର୍ ଆପଣ ଶୁଭମ କ୍ୟାବ୍ ଅଫିସ୍ରୁ କହୁଥୁଲେ ସାର୍ ହଁ ସାର୍ ଗୁଡ଼ଆଫଟର୍ନୁନ୍ ସାର୍ ସାର୍ ମୁଁ ସାର୍ ମୁଁ କାଲି ଆପଣଙ୍କ ଟ୍ୟାକ୍ସି ଗୋଟେ ବୁକିଙ୍ଗ୍ କରିଥିଲି ସାର୍ ଆପଣଙ୍କ ଡ୍ରାଇଭର୍ ମୋତେ ଏଯାଏଁ ରିସିଭ୍ କରିନାହାନ୍ତି ହଁ ସାର୍ ସାର୍ ହଁ ସାର୍ ସାର୍ ଏକଚୁଲି ମୋ ଏକଜାମ୍ ଥିଲା ବୋଲି ମୁଁ ବୁକିଙ୍ଗ୍ କରିଥିଲି ସାର୍ କିନ୍ତୁ ଆପଣଙ୍କ ଡ୍ରାଇଭର୍ ମୋତେ ଏଯାଏଁ ରିସିଭ୍ କରିନାହାନ୍ତି ସାର୍ ସାର୍ ଦେଖନ୍ତୁ ସାର୍ ମୋର ଏମିତିରେ ବି ଆଉ ନା ସାର୍ ନା ସାର୍ ମୋର ଫିଫ୍ଟିନ୍ କିଲୋମିଟର୍ ଯିବାର ଅଛି ସାର୍ ପଚାଶ କିଲୋମିଟର୍ ଯିବାର ଅଛି ଦେଖନ୍ତୁ ସାର୍ ମୁଁ କାଲି କହିଥିଲି ଯେ ମୋତେ ଆଠଟାରେ ରିସିଭ୍ କରିବ ବୋଲି କହିଥିଲି ସାର୍ ଆପଣଙ୍କ ଡ୍ରାଇଭରକୁ କିନ୍ତୁ ମୋତେ ଏବେ ଆଜି ନଅଟା ହେଇ ଆଇଲାଣି ସାର୍ କିନ୍ତୁ ଏଯାଏଁ ମୋତେ ରିସିଭ୍ କରୁନାହାନ୍ତି ମୋ ଏକ୍ଜାମ ଅଛି ଦଶଟାରେ ମୁଁ ଯଦି ଠିକ୍ ଟାଇମ୍ରେ ଯଦି ଏକ୍ଜାମ ନଦେଇ ନଦେବି ମାନେ ମୋର କ୍ୟାରିଅର୍ ଇଏ ହେଇଯିବ ସାର୍ ବର୍ବାଦ ବର୍ବାଦ ହେଇଯିବ ହଁ ସାର୍ ଦଶ ବ ବର୍ଷର ପରିଶ୍ରମ ସାର୍ ଟେନଥ୍ ଏକ୍ଜାମ ଦେଉଛି ସାର୍ ଏବେ ଦଶବର୍ଷର ପରିଶ୍ରମକୁ ଗୋଟେ ମା ଗୋଟେ ସହିତ ମାଟିରେ ମିଶିଯିବ ସାର୍

ସାର୍ ଆପଣ ସେ ଡ୍ରାଇଭର୍ ନମ୍ବର୍ ଟା ଟିକିଏ ଦେଇପାରିବେ କି ସାର୍ ସାର୍ ନା ସାର୍ ମୁଁ କିଛି କହିଥାନ୍ତି ବୋଲି ତାଙ୍କର ମାନେ ବହୁତ ଲେଟ୍ ହେଇଗଲାଣି ନା ହଁ ସାର୍ ଏଇଟ୍ ଟୁ ଫୋର୍ ହଁ ସାର୍ ନାଇନ୍ ଜିରୋ ନାଇନ୍ ଜିରୋ ଫାଇପ୍ ସିକ୍ସ ଜିରୋ କ'ଣ କହିଲେ ସାର୍ ହଁ ସାର୍ ଫାଇପ୍ ସିକ୍ସ ଜିରୋ ହଁ ସାର୍ ଥ୍ୟାଙ୍କ୍ ୟୁ ସାର୍ ଆଉ ଥରେ କଇ କୁହନ୍ତୁ ସାର୍ ଠିକ୍ ସେ ଟିକିଏ ସୁଭାଗଲାନି ହଁ ସାର୍ ଏଇଟ୍ ଟୁ ଫୋର୍ ସାର୍ ନାଇନ୍ ଜିରୋ ନାଇନ୍ ଜିରୋ କ'ଣ କହିଲେ ସାର୍ ଫାଇପ୍ ସିକ୍ସ ହଁ ସାର୍ ଫାଇପ୍ ସିକ୍ସ ଜିରୋ ହେଲା ସାର୍ ହଁ ସାର୍ ସାର୍ ଦେଖନ୍ତୁ ମୋ ମୁଁ ଏବେ ଏକ୍ଜାମ ନ ଦେବାପାଇଁ ଯିବି ମାନେ ମୁଁ ଫେଲ୍ ହେଇଯିବି ସାର୍ ଏ ତା'ର ପରେ ମୋତେ ଚାକିରି କିଏ ଦେବ ମୋର କ୍ୟାରିଅର୍ ପଳେଇବ ସାର୍ ହଁ ସାର୍ ଆଉ ମୋ ବାପା ମାଆ ଏତେ କଷ୍ଟ କରିକି ମୋତେ ପଢ଼େଇଛନ୍ତି ସାର୍ ମୁଁ ଯ ମୁଁ ଗୋଟେ ଗରିବ ଘରର ପିଲା ସାର୍

ହଁ ସାର୍ ଦେଖନ୍ତୁ ସିଏ ଏ ଯାଏଁ ମୋତେ ଗାଡ଼ି ଆଣି ଦେଇ ନାହିଁ ସାର୍ ମୁଁ କେମତି ଯିବି କୁହନ୍ତୁ ମାନେ ସାର୍ ଏଇଟା ମୋର ଟେନଥ୍ ଏକ୍ଜାମର କଥା ସାର୍ ଏଇଟା ନର୍ମାଲ୍ କଥା ନୁହେଁ ଯଦି ଆପଣଙ୍କ ଡ୍ରାଇଭର୍ ଯଦି ତାକୁ ଟାଇମ୍ ନଥିଲା ତ କ କହିଲା କାହିଁକି ମୁଁ ନେଇକି ଯିବି ବୋଲି ସାର୍ ମୋତେ ସଫାସଫା କହିବାର କ କହିଥାନ୍ତା ନା ମୁଁ ଯାଇପାରିବି ନାଇଁ ବୋଲି ତ ସାର୍ କହିପାରିଥାନ୍ତା ନା ସାର୍ ସିଏ ନା ଭାଇ ମୋର ଅଲଗା କିଛି କାମ ଅଛି ମୁଁ ଯାଇପାରିବିନି ନହେଲେ ମୋତେ ଫୋନ୍ ତ ଆଟଲିଷ୍ଟ୍ କରିଥାଆନ୍ତା ପୁଣି ସାର୍ ତାର ନହେଲେ ଏକ୍ଚୁଲି ତାର ପାଖରେ ମୋର ନମ୍ବର୍ ଅଛି ହେଲା କିନ୍ତୁ ତା' ନମ୍ବର୍ ମୋ ପାଖରେ ନଥିଲା ସାର୍ ମୁଁ ଦେଇଥିଲି ତା' ନମ୍ବର୍ ହେଲା

ସାର୍ ସାର୍ ଶୁଣନ୍ତୁ ଏମିତି ଆଉ କାହା ସହିତ କରନ୍ତୁ ନାହିଁ ସାର୍ ନାଇଁତ ଟ୍ୟାକ୍ସି କିଏ ବି ବୁକ୍ କରନ୍ତି ନାହିଁ ହେଲା ହଁ ନା ନା ଆପଣଙ୍କ କଥା ମୁଁ ବୁଝୁଛି କିନ୍ତୁ ଆପଣ ମୋ କଥା ବୁଝୁନାହାନ୍ତି ହଁ ସାର୍ ଧନ୍ୟବାଦ ସାର୍ ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ